ଭୁବନେଶ୍ୱର ହେଉଛି ଆମର ରାଜଧାନୀ ସେଠିକାର ଚାଲିଚଳନ ଜୀବନ ଶୈଳୀ ସାଧାରଣତଃ ବିଶେଷ ପ୍ରଭାବିତ ହେଉଛି ସେ ଅଞ୍ଚଳରେ ଯେଉଁ ବାର୍ଦ୍ଧକ୍ୟ ପେନ୍ସନ୍ ଅଛି ସିଏ ଅଞ୍ଚଳରେ ଯେଉଁ ରାସ୍ତାଘାଟ ସୁବିଧା ଅଛି ଯେଉଁ ପ୍ରକାର ଆମର ଅଛି ସ୍ୱାସ୍ଥ୍ୟ ସ୍ବାସ୍ଥ୍ୟସେବା ରହିଛି ଏବଂ ଯାହାଫଳରେ କି ସେମାନେ ଜୀବନ ଶୈଳୀ ଆମ ଦୂରାନ୍ତ ଅଞ୍ଚଳ ଅପେକ୍ଷା ଯଥେଷ୍ଟ ଗୁଣରେ ମାନରେ ଅଧିକ ହୋଇ ପାରିଛି